ବାସନ ଧୋଇବାର ପ୍ରଣାଳୀ ମାନେ ବାସନ ତ ସମସ୍ତଙ୍କ ଘରେ ଧୋଉଥିବେ ସମସ୍ତେ ମାନେ ଖାଇଲା ପରେ ଭାତ ତରକାରୀ ଡାଲି ଯେଉଁଟା ବି ଖାଇଲା ପରେ ତ ବାସନ ହେଉଥିବ ହିଁ ସମସ୍ତଙ୍କ ଘରେ ବାସନ ଧୋଉଥିବେ ତ ବାସନ ଧୋଇବା ପ୍ରଣାଳୀ କେମିତି ଧୋଇବେ ତୈଳଯୁକ୍ତ ବାସନ ସଫା କରିବା ପାଇଁ ମାନେ କ'ଣ କ'ଣ ବ୍ୟବହାର କରିବା ଉଚିତ୍ ମାନେ ଲେମ୍ବୁ ଲେମ୍ବୁ ରସ ବି ଆପଣ ବ୍ୟବହାର କରିପାରିବେ ବାସନ ସଫା କରିବା ପାଇଁ ତା'ପରେ ବାସନ ଧୋଇବା ପାଇଁ ଆପଣ ତେନ୍ତୁଳି ଚୋପା ମଧ୍ୟ ବ୍ୟବହାର କରିପାରିବେ ଏଇ ତା'ପରେ ମାର୍କେଟ୍ରେ ବି ମିଳେ ବାସନ ଧୋଇବା ପାଇଁ ଆମର ସାବୁନ ବି ମିଳେ ତୈଳଯୁକ୍ତ ବାସନ ସଫା କରିପାରିବେ ଏହି ସବୁ ଜିନିଷ ଦେଇ ଆପଣ ବାସନ ଇଜିରେ ସଫା କରିପାରିବେ ଆପଣମାନେ ଏହି ସବୁ ଜିନିଷ ବ୍ୟବହାର କରନ୍ତୁ ବାସନ ଧୋଇବାବେଳେ ଏହି ସବୁ ଜିନିଷଗୁଡ଼ିକ ବ୍ୟବହାର କରିଲେ ଆମର ବାସନ ଯେପରି ହାଣ୍ଡି ଚଟୁ ଇତ୍ୟାଦି ଗୁଡ଼ିକ ବାସନ ସଫା କରିବା ତ ଲାଗିଥାଏ ସେଇଗୁଡ଼ିକ ଆପଣ ସଫା କରିପାରିବେ